ଓଡ଼ିଆ ଭାଷାରେ କୌଣସି ବି ଜିନିଷଗୁଡ଼ିକ ହେଉଛି ବିଭିନ୍ନପ୍ରକାର ଓଡ଼ିଶା ଓଡ଼ିଆ ଭାଷାରେ ଟମାଟୋ ଏମିତି ଆଳୁ ବାଇଗଣ ଏମିତି ଭାବରେ ଶବ୍ଦ ଅଛି ଯାହା ଦ୍ୱାରା ବିଭିନ୍ନପ୍ରକାର ବିଶେଷ ଆକର୍ଷଣ କରେ ଯାହାକି ଓଡ଼ିଶାରେ ଓଡ଼ିଆ ଭାଷାର ତାତ୍ପର୍ଯ୍ୟକୁ ବିଭିନ୍ନପ୍ରକାର ମାଧ୍ୟମରେ କହିଲେ ଓଡ଼ିଶା ଭାଷା ବା ଓଡ଼ିଆ ଭାଷା ହେଉଛି ସବୁଠାରୁ ଉଚ୍ଚକୋଟୀର ଭାଷା ଏବଂ ବହୁତ ଭଲ ଭାବରେ ବୁଝି ହୁଏ ତେଣୁ ଓଡ଼ିଶାର ଯେଉଁ କିଛି କିଛି ବାକ୍ୟ ରହିଛି କିଛି କିଛି ଖଣ୍ଡ ବାକ୍ୟ ରହିଛି ତାହା ମଧ୍ୟ ଭଲ ଭାବରେ ସୁଚାରୁ ରୂପେ ଜାଣିହୋଇଥାଏ